ପୁରାତନ ଯୁଗରେ ମୋବାଇଲ ଗୁଡ଼ିକ କି ପ୍ୟାଡ଼୍ ଥିଲା ବର୍ତ୍ତମାନ ଯୁଗରେ ସ୍ମାର୍ଟ ଫୋନ ହେଇଗଲାଣି ତ ପୁରାତନ ଯୁଗରେ ଯାହା ବି କଲ୍ କଲେ ନେଟୱାର୍କ ଠିକ୍ରେ ପାଉନଥିଲା ତ କଲ୍ କରିବାରେ ପ୍ରୋବ୍ଲେମ୍ ହେଉଥିଲା ଏବେ ସ୍ମାର୍ଟ ଫୋନରେ ଏବେ ସ୍ମାର୍ଟ ଫୋନ ଯୁଗରେ ଫୋର୍ ଜି ଫାଇବ୍ ଜି ଆସିଲାଣି ତ କଲ୍ କରିବାରେ ସହଜ ହେଉଛି କଲ୍ କରିବାରେ ସୁବିଧା ହେଉଛି ସାଙ୍ଗେ ସାଙ୍ଗେ କଲ୍ ଲାଗୁଛି ତ ପୁରାତନ ଯୁଗରେ ମୋବାଇଲ ଗୁଡ଼ିକ କ୍ୟାମେରା କ୍ଵାଲିଟି ବି ଭଲ ନଥିଲା ତ ପ୍ରୋସେସର୍ ବି ଭଲ ନଥିଲା ଯାହା ବି କାମ କରିବ ତ କିଛି ଠିକ୍ରେ ହଉନଥିଲା ପ୍ରୋସେସିଂ ଲେଟ୍ ହେଉଥିଲା ବର୍ତ୍ତମାନ ଯୁଗରେ ସ୍ମାର୍ଟ ଫୋନରେ ପ୍ରୋସେସିଂ ଭଲ ଅଛି କ୍ୟାମେରା ବି ଭଲ ଅଛି ୱାର୍କ ବି ଭଲ କରୁଛି ଅନଲାଇନ୍ କାମ ବି ଭଲ ହେଉଛି ବର୍ତ୍ତମାନ ଯୁଗରେ ସ୍ମାର୍ଟ ଫୋନ ଦ୍ୱାରା ଭଲ ଅନଲାଇନ୍ ଟ୍ରାଞ୍ଜେକ୍ସନ୍ ହେଉଛି ଟ୍ରାଞ୍ଜେକ୍ସନ୍ ହେଉଛି ତ ପଇସା ସେଣ୍ଡ ବି କଲେ ହେଉଛି ତ ସ୍ମାର୍ଟ ଫୋନ ସବୁ କାମରେ ଆସୁଛି